ଆମ ଅଞ୍ଚଳରେ ପଡ଼ିଆଗୁଡ଼ିକରେ ବିଭିନ୍ନ ପ୍ରକାର ଖେଳ ବିଭିନ୍ନ ସମୟରେ ଆୟୋଜିତ ହୋଇଥାଏ ସେହି ସମୟରେ ଯଦି କୌଣସି କ୍ରିଡ଼ାବିତ୍ ଆଘାତ ପାଏ ଯେପରିକି ଦୌଡ଼ିଲା ସମୟରେ ଆହତ ହୋଇଯାଏ ତେବେ ଆମର କ୍ରିଡ଼ା ଆୟୋଜକ ଏବଂ ପରିଚାଳକମାନେ ଏହାପ୍ରତି ବେଶ୍ ଯତ୍ନବାନ ଅଟନ୍ତି ସେମାନେ କ୍ରିଡ଼ାବିତମାନଙ୍କ ପାଇଁ ବିଭିନ୍ନ ପ୍ରକାର ବିଶ୍ରାମ ବିଶ୍ରାମଗାରର ଆୟୋଜନ ମଧ୍ୟ କରିଥାଆନ୍ତି ଏଥିପ୍ରତି ଉପଯୁକ୍ତ ଡକ୍ଟର ଡକ୍ଟରମାନଙ୍କୁ ମଧ୍ୟ ନିୟୋଜିତ କରିଥାନ୍ତି ଏହା ଏହାପରେ ପ୍ରାଥମିକ ଚିକିତ୍ସା ଯେପରି ଫିଜିଓଥେରାପି ଏବଂ ବ୍ୟାଣ୍ଡେଜ୍ କରିବା କିମ୍ବା କୌଣସି ମଲମ ଲଗାଇବା ଏହା କରିସାରିବା ପରେ ଯଦି ଖେଳାଳି ସୁସ୍ଥ ହୋଇଯାଆନ୍ତି ତେବେ ସେମାନେ ଖେଳିବାକୁ ପୁଣିଥରେ ଯାଇପାରନ୍ତି ନଚେତ୍ ଯଦି ଅଧିକ ଆହତ ହୋଇଥାନ୍ତି ତେବେ ସେମାନଙ୍କୁ ଆମ୍ବୁଲାନ୍ସ ସେବା ଦ୍ଵାରା ବଡ଼ ମେଡ଼ିକାଲ କିମ୍ବା ଘରୋଇ ଚିକିତ୍ସାଳୟ ଯିବାକୁ ମଧ୍ୟ ବ୍ୟବସ୍ଥା ରହିଥାଏ ଏହାପରେ ଆୟୋଜକ ମାନେ କ୍ରିଡ଼ାବିତମାନଙ୍କ ପାଇଁ ରେଫ୍ରିଜେରେଟରର ବ୍ୟବସ୍ଥା କରିଥାନ୍ତି ଯେପରିକି ସେଥିରେ କୌଣସି ଇଂଜେକ୍ସନ୍ ମେଡ଼ିସିନ୍ ଥଣ୍ଡାପାନୀୟ କିମ୍ବା ଓଆରଏସ୍ ରଖିବାର ମଧ୍ୟ ସୁବିଧା ରହିଥାଏ ଏହା ସହିତ ବିଶ୍ରାମ ବିଶ୍ରାମଗାରରେ ବିଶ୍ରାମ ନେବାପାଇଁ ମଧ୍ୟ ବ୍ୟବସ୍ଥା ରହିଥାଏ ଏବଂ ଆମ ଅଞ୍ଚଳର ଆଞ୍ଚଳିକ ଲୋକମାନେ ଏହାପ୍ରତି ବେଶ୍ ଯତ୍ନବାନ ଓ